ଗୋଟିଏ ସୁନ୍ଦର ବଗିଚା ଅଛି ସେଥିରେ ବିଭିନ୍ନ ପ୍ରକାର ଫୁଲ ଫଳ ଗଛ ଲଗାଇଛି ତା'ର ଖରା ଦିନେ ଦୁଇ ଟାଇମ ପାଣି ଦେବାକୁ ପଡ଼େ ଓ ଖରାରୁ ଆବଦ୍ଧ କରିକି ରଖାଯାଏ ନ ହେଲେ ଖରା ବାଜିଲେ ଗଛ ଝାଉଁଳି ଯାଏ ଓ ସିଏ ବର୍ଷା ଦିନେ ବହୁତ ପାଣି ହେବାରୁ ଗଛ ପଚିଯାଏ ସେଥିପାଇଁ ପାଣିର ନିଷ୍କାସନ ସୁବିଧା କରାଯାଏ ଓ ଶୀତ ଦିନେ ବେଶି ପରିଶ୍ରମ କରାଯାଏ ନାହିଁ ଅଳ୍ପ ପାଣି ଦିଆଯାଏ ଓ ଗଛ ଗୁଡ଼ିକ ବିଭିନ୍ନ ପ୍ରକାର ଫୁଲ ଫୁଟି ଥା'ନ୍ତି